ହ୍ୟାଲୋ ଏଇ ଆସିଥିଲି ଟିକେ ଏଇ ଏଇ ଯେଉଁ ଏଇଟା ଏଇ ତୁମ ଦୋକାନ କ'ଣ ଭଲ ଟିକେ ମିଠା ଟିକେ କିଣିବାର ଅଛି କେତେ କ'ଣ ରେଟ୍ ଅଛି ସବୁ ଏଇ ସେଇ ବରା ସେ ଦାନାଦାର ଗୋଲାପଜାମୁ ଛେନା ବରା କେତେ କ'ଣ

ହଁ ହଁ ଆଉ ଏଇ ଦାନାଦାର କିଲୋ କେତେ ହଁ ହଁ ଏ ଛେନାପୋଡ଼ କିଲୋ ଛେନାପୋଡ଼ କି ଛେନାପୋଡ଼ କିଲୋ ତିନିଶହ ଆଉ ସେଇ ଦାନାଦାର କିଲେ ଦେବ ଆଉ ସେ ଛେନାପୋଡ଼ ଅଧ କିଲେ ଦେବ ଆଉ ଏଇ ବରା ପିଆଜି

ହଁ ସେଇ ବରା ଶହେ ଟଙ୍କାରେ ଦେବ ଆଉ ହେଉଛି ଟିକେ ଯିବାର ଅଛି ନା ବନ୍ଧୁ ଘରକୁ ତ ସେଇ ବରା ଶହେ ଟଙ୍କା ଦେବ ସିଙ୍ଗଡ଼ା ଆଳୁଚପ ଶହେ ଶହେ ଟଙ୍କା ଦେଇଦେବ ଆଉ ସିଙ୍ଗଡ଼ା ଶହେ ଟଙ୍କାରେ ଆଉ ଆଳୁଚପ ଶହେ ଟଙ୍କାରେ ଆଉ ଆଉ ସେଇ ଆଉ ଆଉ କ'ଣ ଅଛି କ'ଣ ଆଉ ନୂଆ ନୂଆ କ'ଣ ଆଉ ସବୁ ଅଛି ନା ନା ସେସବୁ ସେସବୁ ନୁହଁ ମାନେ ଏପଟରେ ସେ ଯେଉଁ କେକେ କଚୁଡ଼ି ଆଉ ଏଗୁଡ଼ା କ'ଣ ଯେଉଁ ବିସ୍କୁଟ ଆଉ ମିକ୍ସଚର ଏସବୁ ହଁ କ'ଣ କେତେ ରେଟ୍ ହଁ ବିସ୍କୁଟ୍ ପ୍ୟାକେଟ ବିସ୍କୁଟ୍ ମିକ୍ସଚର ପ୍ୟାକେଟ ସେ ବିସ୍କୁଟ୍ ପ୍ୟାକେଟଟା କେତେ ହଁ ହଁ ମି ମିକ୍ସଚର ପ୍ୟାକେଟ ହ ହଉ ଆ ତା'ହେଲେ ସେଇଆକୁ ଦେଇଦିଅ ସେଇ ସେଇ ସବୁ ଯାହା କହିଲି ସେଇ ବରା ସିଙ୍ଗଡ଼ା ବରା ଶହେ ଟଙ୍କା ସିଙ୍ଗଡ଼ା ଶହେ ଟଙ୍କା ଆଳୁଚପ ଶହେ ଟଙ୍କା ଆଉ ଦାନାଦର କିଲେ ଆଉ ଛେନାପୋଡ଼ ଅଧ କିଲେ ଆଉ ଏଇ ମିକ୍ସଚର ପକେଟ ଆଉ ଛେନା ଏଇି ବିସ୍କୁଟ ପକେଟ ଏଇସବୁ ଦେଇଦିଅ ଆଉ ହଉ ତା'ହେଲେ ମୁଁ ରଖୁଛି